ଆମେ ହେଲୁ ଗ୍ରାମାଞ୍ଚଳରେ ରହୁଥିବା ଲୋକ ଆମେ ସବୁ ଗାଁରେ ରହୁ ଏବଂ ଗାଁରେ ଅନେକ ପ୍ରକାର ଗଛ ଲଗା ହୁଏ ଏବଂ ଫସଲ ହୁଏ ଯେଉଁଥିରେ କିି ଧାନ ମୁଗ ଏମିତି ବହୁତ କିଛି ଫସଲ ହୁଏ ଧାନ ଥରେ ଫସଲ ହେଇସାରିଲା ପରେ ତାଥିରୁ ଧାନ ଅମଳ ସରିଲା ପରେ ତାଠୁ ଯେଉଁ ନଡ଼ା ରୁହେ ତାକୁ ଆମେ ନେଇକି ଦଉ ଖାଇବା ପାଇଁ ଗାଈକି ଗାଈ ତାକୁ ଖାଇସାରିଲା ପରେ ତ ଯାହାହେଲେ ବି ମଳତ୍ୟାଗ କରିବ ତ ଗାଈ ଯେଉଁ ଯେଉଁ ବାକି ନଡ଼ାତକର ନଷ୍ଟ କରିଦିଏନା ତାକୁ ନେଇକି ମାଟିରେ ଗୋଟେ ଜାଗାରେ ଗାତ ଖୋଳିକି ତା ଭିତରେ ପକେଇ ଦଉ ତା'ପରେ ଗାଈ ଯେଉଁ ମଳତ୍ୟାଗ କରେ ସେ ବର୍ଜ୍ୟବସ୍ତୁ ତାକୁ ନେଇ ଆସି ମାଟି ଖୋଳି ତା ଭିତରେ ପକାଇ ଦଉ ତ ସେଇ ଯେଉଁ ସେଗୁଡ଼ା ସବୁ ପରେ ମିଶିକି ଗୋଟେ ପ୍ରକାର ଯେମିତି କମ୍ପୋଷ୍ଟ ଖତ ହେଇଯାଏ ତାକୁ ନେଇକିନା ତାକୁ ବି ସିଏ ବି ମାଟି ସହିତ ମିଶେ ଆଉ ବହୁତ ଦିନ ପର୍ଯ୍ୟନ୍ତ ରହିପାରିବ ନଷ୍ଟ ହୁଏନି ଏତେ ଶୀଘ୍ର ତ ତାକୁ ନେଇକି ପୁଣି ଥରେ ବିଲରେ ପକାଉ ତ ସେଇଟା ପକେଇ ସାରିଲା ପରେ ମାଟି ଯେତିକି ଉର୍ବର ଥାଏ ତା'ଠାରୁ ବଢ଼ିଯାଏ ତାର ଉର୍ବରତା ଉର୍ବରତାଟା ବହୁତ ବଢ଼ିଯାଏ ଏବଂ ଚାଷରେ ଆହୁରି ଭଲ ମାନେ ଫସଲ ହୁଏ ଏବଂ ଭଲ ଫଳ ଧରେ ତ ସେଥିଲାଗି କୃଷକର କୌଣସି ଜିନିଷ ନଷ୍ଟ ହୁଏ ନାହିଁ ଏବଂ ସେ ସବୁ ଜିନିଷକୁ ଅଲଗା ଅଲଗା ପ୍ରକାର ୟୁଜ୍ କରିପାରେ କୃଷକ ଗୋଟେ ଏମିତି ଲୋକ ତ ଏହିପରି ଭାବରେ ଆମେ ପଶୁପକ୍ଷୀମାନଙ୍କ ଠାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ବି କାମରେ ଲଗେଇଥାଉ